ହ୍ୟାଲୋ ଆପଣ ଆଦ୍ୟାଶା ରେଷ୍ଟୁରାଣ୍ଟରୁ କହୁଥିଲେ କି ହଁ ମୁଁ ଏହି ଭଦ୍ରକର ବନ୍ଦ ଛକରୁ କହୁଛି ଆପଣଙ୍କର କେତେ ସମୟ ଭିତରେ ଅର୍ଡ଼ର ନେଇକି ଜିନିଷ ଡେଲିଭରି କରୁଛନ୍ତି ଆଛା ଆଛା ମୁଁ ଆମର ଚାରି ଜଣ ଲୋକ ଅଛୁ ସମସ୍ତେ ଟିକେ ଅଫିସ୍ ପଳଉ ତ ଆପଣ ଟିକେ ଦଶଟା ସାଢ଼େ ଦଶଟା ଭିତରେ ଟିକେ ଲଞ୍ଚଟା ଆଣିକି ଘରେ ଦେଇ ପାରିବେ ଆଜ୍ଞା ଲଞ୍ଚରେ ରହିବ ଆଜି ଟିକେ ଭେଜ ଭେଜ ରହିବ ଭାତ ଡାଲି ପନିର ଆଉ ପାମ୍ପଡ଼ ସାଲାଡ଼ ଚାରି ଜଣଙ୍କ ପାଇଁ ଆପଣ ଆମ ଏହି ବନ୍ତ ଛକ ଚାରିଶହ ବୟାନବେ ପ୍ଲଟରେ ଆଣିକି ଟିକେ ଦେଇ ଯିବେ ଆଛା ଆମେ ଅର୍ଡ଼ର ଦେବାର କେତେ ସମୟ ଭିତରେ ଆଣିକି ଦେଇ ପାରିବେ ଆଛା ଅଧ ଘଣ୍ଟେ ଭିତରେ ଠିକ୍ ଅଛି ଆପଣ ତାହେଲେ ସାଢ଼େ ଦଶଟାରେ ଆଣିକି ଆମ ଘରେ ସେହି ଆଡ୍ରେସରେ ଚାରିଶହ ବୟାନବେ ପ୍ଳଟ ବନ୍ଦ ଛକ ଭଦ୍ରକରେ ଆଣିକି ଦୟାକରି ଟିକେ ଦେଇ ଯିବେ ଯାହା ପେମେଣ୍ଟ ହେବ ମୁଁ ଆପଣଙ୍କୁ ସାଙ୍ଗେ ସାଙ୍ଗେ କ୍ୟାଶରେ ଦେଇ ଦେବି ହଉ